ଟେକ୍ନୋଲୋଜି ହେଉଛି ଏକ ବିଷାକ୍ତର ପ୍ରମାଣର ସଦୃଶ ବୋଲି ପ୍ରମାଣ କରାଯାଏ ବା ଅନୁମାନ କରାଯାଏ କାରଣ ଆଗକାଳରେ ଜଣେ କୃଷକ ମନେକର କୃଷକ ସିଏ ହଳ ସାହାଯ୍ୟରେ ସେ ହଳ କରୁଥିଲା ଏବଂ ସେହି ଆଜିକା ଡେଟରେ ସେହି କୃଷକ ଟ୍ରାକ୍ଟର ବିଭିନ୍ନ ପ୍ରକାର ଯନ୍ତ୍ର ସାହାଯ୍ୟରେ ସେ ଚାଷ କରୁଛି ସେହି ଟ୍ରାକ୍ଟର କିମ୍ବା ଯନ୍ତ୍ରର ଦୁହାଁ କିମ୍ବା ସେଇପ୍ରକାର ଧୂଳିକଣାକୁ ସେ ପାଉଁଶ କରିଦେଉଛି ଏବଂ ଆଜିକା ଦିନରେ ସେହି

ଧୂଳିିକଣା ଧ୍ଵଂସ ହେବାର ଲୋପ ପାଉଛି ବା ଲୋପ ହେଉଛିି ଏବଂ ଆମକୁ ନିଶ୍ୱାସପ୍ରଶ୍ୱାସରେ ବାଧା ହେଉଛି ଆଉ ଏକ ଉଦାହରଣ ହେଉଛି ଆଗକାଳ ସମୟରେ ଜଣେ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଚିଠି ମାଧ୍ୟମରେ ସେ ଖବର ପଠାଉଥିଲା ଏବଂ ବିଭିନ୍ନ ଖବର ଶୁଣି ସେ ଜାଣୁଥିଲା ଏବଂ ତହାର କାର୍ଯ୍ୟ ସଠିକ୍ ଭାବରେ କରୁଥିଲା ଏବଂ ଆଜିକାର ସମୟରେ ମୋବାଇଲ୍ ମୋବାଇଲ୍ ହେଲା ଏବଂ ସେଇ ମୋବାଇଲ୍ ଦ୍ୱାରା ଟାୱାର ବା ବିଭିନ୍ନ ପ୍ରକାର ନେଟୱାର୍କ ବ୍ୟବସ୍ଥା କରାଗଲା ସେଇ ନେଟୱାର୍କ ଦ୍ୱାରା ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଏବଂ ପ୍ରଣାଳୀ ଜାତିର କୀଟପତଙ୍ଗ ସେହି କରେଣ୍ଟରେ ପୋଡ଼ି ନିଜର ମୃତ୍ୟୁ ସାବସ୍ତ୍ୟ କରୁଛନ୍ତି ଏବଂ ଆଜିକା ଆଜି ଆଜିକା ସମୟରେ ସେହି ଦୃଶ୍ୟକୁ ଦେଖି ଲକ୍ଷେ କିଛି ଅନୁଭବ କରୁନାହାନ୍ତି କାରଣ ଆଗକୁ ଭବିଷ୍ୟତରେ ସେହି ଦୃଶ୍ୟ ଆଉ ନଥିବ ଏବଂ ସେହି ମନୋରଞ୍ଜନ ଦୃଶ୍ୟ ମଣିଷକୁ ଅଧିକ ପ୍ରଭାବିତ କରିପାରିବ